ଆମ ଅଞ୍ଚଳରେ ଥିବା ଡାକ୍ତରଖାନା ଏବଂ ସେଠିକାର ପରିବେଶ ସେତେ ଭଲ ନୁହେଁ କାରଣ ସେଠାକାର ଯେଉଁ ପରିବେଶ ରହିଛି ପାଖରେ ଡ୍ରେନେଜ ସେଥିରେ ଠିକ୍ ଟାଇମରେ ପରିଷ୍କାର କରାଯାଉ ନାହିଁ ଏବଂ ଡାକ୍ତରଖାନାରେ ଯେଉଁ କପଡ଼ା ବ୍ୟବହାର ତ ହଉଛି ସେ ମଧ୍ୟ ଠିକ୍ ସମୟରେ ୱାସ କରାଯାଉ ନାହିଁ ଏବଂ ଡାକ୍ତଖାନା ରେ ଥିବା ଡାକ୍ତରମାନେ ମଧ୍ୟ ଠିକ୍ ଟାଇମରେ ଆସିପାରୁ ନାହାଁନ୍ତି ଏବଂ ସେଠାକାର ଯେଉଁ ମେଡ଼ିସିନ ବା ଔଷଧ ଦୋକାନ ରହିଛି ସେ ମଧ୍ୟ ଠିକ୍ ଟାଇମରେ ଔଷଧ ସବୁ ପ୍ରକାର ଉପଲବ୍ଧି କରାଇପାରୁ ନାହାଁନ୍ତି ଯାହା ଫଳରେ ଏଠାକାର ଗରିବ ବାସିନ୍ଦା ଏବଂ ମଧ୍ୟମ ଧରଣର ବାସିନ୍ଦାମାନେ ବହୁତ ହଇରାଣ ହଉଛନ୍ତି ତ ସେଥିପାଇଁ ମୁଁ ସରକାରଙ୍କୁ ଆବେଦନ କରୁଛି ଆମ ଏଇ ପାଖରେ ଥିବା ହସ୍ପିଟାଲକୁ ଆସି ନିରକ୍ଷଣ କରନ୍ତୁ ଏବଂ ଦେଖନ୍ତୁ ସେଠିକାର ପରିସ୍ଥିତି କ'ଣ ଅଛି କେମିତି ଅଛି ଏବଂ ଏଠାକାରେ କିଛି ଉନ୍ନତମାନର ଡାକ୍ତର ଏବଂ ମେସିନାରୀ ସଜ ଦେଲେ ଆମ ଅଞ୍ଚଳରେ ଲୋକମାନେ ଉପକୃତ ହେବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଏପଟେ ଭଲ ରହିବ